ଆମେ ଯଦି ପଚାଶବର୍ଷ ତଳକୁ ଯିବା ସେତେବେଳେ ଦୁନିଆ ଯାହା ଥିଲା ବର୍ତ୍ତମାନ ଆମେ ଦେଖୁଛୁ ବହୁତ ଦୁନିଆରେ ପରିବର୍ତ୍ତନ ହେଇଛି ଯଥା ଲୋକଙ୍କର ଜୀବନଧାରଣ ମାନର ପରିବର୍ତ୍ତନ ହେଇଛି ଜୀବିକା ଅର୍ଜନରେ ପରିବର୍ତ୍ତନ ହେଇଛି କମ୍ପୁଟରରେ ବିଭିନ୍ନପ୍ରକାର ପରିବର୍ତ୍ତନ ହୋଇଛି ଲୋକମାନଙ୍କର କାର୍ଯ୍ୟଶୈଳୀରେ ପରିବର୍ତ୍ତନ ହେଇଛି ନିଜର ଜୀବନଶୈଳୀରେ ପରିବର୍ତ୍ତନ ହେଇଛି ତେଣୁ ସେଇ ଯେଉଁ ପରିବର୍ତ୍ତନ ହେଇଛି ଆମେ ତାକୁ ତର୍ଜମା କରି ଦେଖୁଛୁ ଯେ ଦୁନିଆ ନିଶ୍ଚିତ ଭାବରେ ପରିବର୍ତ୍ତନ ହେଇଛି ତେଣୁ ଆମେ ଏଇଟାକୁ ହୃଦୟର ସହିତ ଦେଖୁଛୁ ଯେ ବିଭିନ୍ନ ଦେଶରେ ଯେଉଁ ସବୁ ପରିବର୍ତ୍ତନ ହେଉଛି ସେଇଟାରେ ମଧ୍ୟ ପ୍ରଭାବ ପଡ଼ୁଛି କମ୍ ଉନ୍ନତି କରିଥିବା ଦେଶ ଉପରେ ସେ ଦେଶ ସେଇୟାକୁ ଅନୁକରଣ କରି ମଧ୍ୟ ତାଙ୍କର ଉନ୍ନତିର ମାର୍ଗ ନିଶ୍ଚିତ ଭାବରେ ସେମାନେ ତିଆରି କରିଚାଲିଛନ୍ତି ଯାହାଫଳରେ ଆଜି କେତେ ଗୁଡ଼ିଏ ଆମେ ଦେଶ ପାଉଛୁ ଯାହାକି ତିନି ଶ୍ରେଣୀର ଦେଶ ପାଉଛୁ ଯଥା ଉନ୍ନତଦେଶ ଉନ୍ନତଶୀଳଦେଶ ଏବଂ ଅନୁନ୍ନତଦେଶ ତେଣୁ ବର୍ତ୍ତମାନ ଅନୁନ୍ନତ ଦେଶ ମାନେ ସେଇ ଉନ୍ନତି ପାଥ ଉନ୍ନତି ପଥରେ ଯିବାପାଇଁ ସେମାନେ ନିଜର ଚେଷ୍ଟା ଚଲାଇ ଜାରିରଖିଛନ୍ତି